ଆମ ଅଞ୍ଚଳର କ୍ରୀଡ଼ାବିତ୍ ମାନେ ସେମାନଙ୍କର ସ୍ୱପ୍ନର ଖେଳ ଖେଳିବା ପାଇଁ ବହୁତ ପ୍ରକାରର ପ୍ରମୁଖ ଆହ୍ୱାନର ସମ୍ମୁଖୀନ ହୁଅନ୍ତି ସେମାନଙ୍କ ପାଖରେ କ୍ରୀଡ଼ା କିଟ୍ ନଥାଏ ଏବଂ ପ୍ରୋତ୍ସାହନ ମଧ୍ୟ ନଥାଏ କୌଣସି ପ୍ରକାରର ଭତ୍ତା ସେମାନେ ମଧ୍ୟ ସରକାରଙ୍କ ପାଖରୁ ପାଇନଥାନ୍ତି ସେଥିଯୋଗୁଁ ସେମାନଙ୍କ ନିଜ ଖେଳରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ ଆଜିକା ଦିନରେ ଖେଳକୁ ବହୁତ ବିଶ୍ୱସ୍ତରରେ ମଧ୍ୟ ନିଆଗଲାଣି କିନ୍ତୁ ଆମ ଅଞ୍ଚଳର କ୍ରୀଡ଼ାବିତମାନେ ସେଭଳି କୌଣସି ପ୍ରୋତ୍ସାହନ ପାଉନାହାଁନ୍ତି ଯାହାଦ୍ୱାରା ସେମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ସେମାନେ ନିଜର ଖେଳକୁ ଏବଂ ନିଜର ଡେଲି ଲାଇଫ୍ରେ କାର୍ଯ୍ୟକୁ କରିବାରେ ମଧ୍ୟ ବହୁତ ବାଧାବିଘ୍ନ ସୃଷ୍ଟି ହେଉଛି ସେମାନେ ଖେଳକୁ ମଧ୍ୟ ବହୁତ ଇମ୍ପୋଟାନ୍ସ ଦଉଛନ୍ତି ତ ସେଥିଲାଗି ତାଙ୍କୁ ଯଦି କ୍ରୀଡ଼ା କିଟ୍ ଏବଂ ପ୍ରୋତ୍ସାହନ କି କୌଣସି ଭତ୍ତା ମିଳେ ତେବେ ସେମାନେ ସେହିର ବହୁତ ଆବଶ୍ୟକ ଉପକରଣର ବହୁତ ୟୁଟିଲାଇଜ୍ ଭଲ କରିପାରିବେ